ଆଜ୍ଞା ଆପଣ ଜଗନ୍ନାଥ ସୁଇଟ୍ସରୁ କହୁଥିଲେ ତ ଫୋନ କରିଥିଲି ସାର୍ ଆପଣଙ୍କୁ ଦୋକାନରେ କ'ଣ କ'ଣ ସବୁ ଆଭଲେବୁଲ୍ ଅଛି

ଝିଲ୍ଲି ଝିଲ୍ଲି କ'ଣ ପୁରା ଫ୍ରେସ୍ ଝିଲ୍ଲି ମିଳିବ ଏମିତି କିଛି ମିଳିବ ନା ଏମିତି କାଲିର ବଳିଗଲା ବାସି ଜିନିଷ ସେମିତି ନାହିଁ ତ ଆଉ କ'ଣ କେମିତି ସବୁ ରେଟ୍ ରହିଛି କେ ଜି କେତେ କେ ଜି ଆଜ୍ଞା କେ ଜି ହିସାବରେ କେତେ କ'ଣ ନେଉଛନ୍ତି

ହଁ ହଁ ବରା ସିଙ୍ଗଡ଼ା ଏସବୁ ଅଛି ବରା ବରା କେତେ ନେଉଛନ୍ତି

ଆଉ ତା'ସହିତ ଯେଉଁ ଚଟନୀ ରହୁଛି ତା'ପାଇଁ ଏକ୍ସଟ୍ରା ପଇସା ନା ସେଥିରେ ଯାଉଛି ଚଟନୀ ଆପଣ ସେଇଥିରେ ନେଉଛନ୍ତି ଆଚ୍ଛା ଆଉ ସନ୍ଦେଶ ରହୁଛି କେତେ ପ୍ରକାର ସନ୍ଦେଶ ରହୁଛି ହଁ ହୋମ୍ ଡେଲିଭରୀ ହେଉଛି ନା ଏମିତି ପାଖକୁ ଯିବାକୁ ହୋମ୍ ହୋମ୍ ଡେଲିଭରୀ ପାଇଁ ଚାର୍ଜ ନେଉଛନ୍ତି ଏକ୍ସଟ୍ରା

ମୋର ନେବାର ଅଛି ହଜାର ଦୁଇହଜାର ଟଙ୍କାର ଏଇ ମିଠା ଉପରେ କିଛି ନେବି ଆଉ ଆପଣ ଏମିତି ଡବା ପ୍ୟାକିଂ ରଖୁଛନ୍ତି ନା ଏମିତି ପେପର୍ ବାଲା ହଉ ଠିକ୍ ଅଛି ହଁ ହଁ ହଁ ଟିକେ ଦୂର ବାଟ ନେବାର ଅଛି ତ ସେଥିପାଇଁ ପଚାରୁଛି ଆଚ୍ଛା ନାହିଁ ପାଞ୍ଚ ଦେବେ ମୁଁ ଦୂର ବାଟୁକୁ ନେବାର ଅଛି ନା ମୋର ସେଇ ସେଇ ହିସାବରେ ଏଇ ନିମାପଡ଼ାରେ ନିମାପଡ଼ାରେ ମୁଁ ଟିକେ ନେବାର ଅଛି ନା ମିଠା ପିଠା

ହଁ ହଁ ଠିକ୍ ଅଛି ଆପଣ ହଁ ଝିଲ୍ଲି ଶହେଟା ବାନ୍ଧିଥିବେ ଆଉ ରସଗୋଲା ସେଇ ଦୁଇଶହ ଖଣ୍ଡେ ଛେନାଗଜା ଅଛି ତ ହଁ ଛେନାଗଜା ସେଇ ତିନିଶହ ଚାରିଶହ ଖଣ୍ଡେ ବାନ୍ଧିଦେବେ ତା'ପରେ ଯେଉଁ ବରା ସିଙ୍ଗଡ଼ା ଚପ୍ କହୁଚି ଚଟନୀ ମିଶାଇକି ଆପଣ ସେଇ ତିନିଶହ ଚାରିଶହ ଭିତରେ ବାନ୍ଧି ଦେଇଥିବେ ଝିଲ୍ଲିଟାକୁ ଭଲ ସେ ପ୍ୟାକିଂ କରିଥିବେ ଝିଲ୍ଲୀଟା ଟିକେ ଆଜି ସନ୍ଧ୍ୟାବେଳକୁ ଯଦି କରିପାରିବେ ଭଲ ହଉ ହଉ

ହଉ ଠିକ୍ ଅଛି ମୁଁ ନହେଲେ ସନ୍ଧ୍ୟାବେଳେ ଆପଣଙ୍କ ପାଖରେ ଯାଇ ପହଞ୍ଚୁଛି ଆଜ୍ଞା ଆଜ୍ଞା ହଁ ହଁ ହଁ ହଁ ହଉ ସାର୍ ରହୁଛି ଧନ୍ୟବାଦ